ଆମ ହିନ୍ଦୁ ଧର୍ମର ଗୋଟେ ବଡ଼ ପରମ୍ପରା ନୀତି ଗୋଟେ ଛୋଟ ଛୁଆ ଜନ୍ମ ହେଲେ ତା'ର ପ୍ରଥମ ପାଞ୍ଚ ଦିନରେ ଷଷ୍ଠୀ ଘର କରାଯାଏ ଏବଂ ଏକୋଇଶିଆ ମଧ୍ୟ ଏକୋଇଶ ଦିନେ କରାଯାଏ ତା' ଦେହରେ ଭାଇ ପଡ଼ା ପଡ଼ୋଶୀକୁ ସବୁ ନିମନ୍ତ୍ରଣ କରି ଖାଇବା ପିଇବା ଏବଂ ବିଷ୍ଣୁଙ୍କର ନାମ କୀର୍ତ୍ତନ କରାଯାଏ ଏବଂ ତା'ପରେ ତାକୁ ତେଲ ମାଲିସ୍ କରାଯାଏ ସବୁଦିନେ ଏବଂ ତା'ପରେ ବର୍ଷେ ହୋଇଗଲେ ତା'ର ଚୁଟି ଯେକୌଣସି ଦିଅଁ ଦେବତାଙ୍କ ପରେ ମାନସିକ ମା' ବାପା ବା ବୁଢ଼ା ବାପା ବୁଢ଼ୀ ମା' କରିଥାନ୍ତି ସେଠି ତା'ର ଚୁଟି ପକାଯାଏ ଏବଂ ଅନ୍ନପ୍ରସନ କରି ଖାଇବା ପିଇବା ଆଡ଼ମ୍ବର କରାଯାଏ ଏକୋଇଶିଆରେ କିଏ ପାଲା କରେ କିଏ ଖାଲି ସତ୍ୟନାରାୟଣଙ୍କ ପାଲା କରେ ଏମିତି ଆମ ହିନ୍ଦୁ ଧର୍ମର ଗୋଟେ ରୀତିନୀତି ପରମ୍ପରା ବିଗତ ଦିନରୁ ଗଡ଼ି ଚାଲିଛି